ଆମ ଓଡ଼ିଶାର ମୁଖ୍ୟ ନୃତ୍ୟ ହେଉଛି ଓଡ଼ିଶୀ ବିଭିନ୍ନ ସାଂସ୍କୃତିକ ପର୍ବରେ ଓଡ଼ିଶୀ ନୃତ୍ୟ ହୋଇଥାଏ ଆମ ଓଡ଼ିଶାର ମୁଖ୍ୟ ଯାତ୍ରା ହେଉଛି ରଥଯାତ୍ରା ଏହି ସାଂସ୍କୃତିକ ଯାତ୍ରାରେ ବହୁ ସ୍ଥାନରୁ ଲୋକମାନେ ପୁରୀ ଜଗନ୍ନାଥ ମନ୍ଦିରକୁ ଆସିଥାନ୍ତି ଏବଂ ପ୍ରଭୁଙ୍କ ପାଇଁ ମନ ଖୁସିରେ ଓଡ଼ିଶୀ ନୃତ୍ୟ କରିଥାନ୍ତି